ମୁଁ ମୋର ରୋଷେଇ କଲାବେଳେ ଅନ୍ୟ କୌଣସି ଲୋକ ପ୍ରବେଶ କରିବାକୁ ଭଲ ପାଏନି ମୁଁ ମୋର ରୋଷେଇଶାଳରେ ଏକୁଟିଆ ରୋଷେଇ କରେ କାହାର ନଜର ପଡ଼ିବ କିନ୍ତୁ ଆମର ଠାକୁରଙ୍କ ପୂଜା ପାଇଁ ରୋଷେଇ ଦରକାର ସେ ରୋଷେଇରେ କୌଣସି ଲୋକ ଯିବା କଥା ନୁହେଁ ସେଥିପାଇଁ ମୁଁ ମୋର ଧୁଆ ଲୁଗାପଟା ପିନ୍ଧି ରୋଷେଇ କରିଥାଏ ରୋଷେଇ ଘର ରୋଷେଇ କଲାବେଳେ କୌଣସି ଲୋକ ଗଲା ଯିବାପାଇଁ ମୁଁ ପସନ୍ଦ କରେନା କିନ୍ତୁ ଲୋକମାନେ ଅଛନ୍ତି ବାହାର ରୋଷେଇ ଆଣିକିରି ବାହାରୁ ଲୋକ ଡାକିକି ରୋଷେଇ କରନ୍ତି କିନ୍ତୁ ସେହିଟା ଅନୁଚିତ୍